ମୁଁ ଏକ ଦୋକାନରୁ ଜିନ୍ସ ଆଣିଥିଲି ଯାହାକି ଏକ ଫାଇଦା ବା ଲାଭଦାୟକ ହୋଇପାରିଲା ମୋ ପ୍ରତି ତାହା କମ୍ ଦାମରେ ହୋଇ ମଧ୍ୟ ଓ ତା'ର ରଙ୍ଗ ନଯାଇ ଯେତେବେଲେ ଦେଖିଲେ ମଧ୍ୟ ତାହା ନୂଆକି ନୂଆଁ ଦିଶୁଥାଏ ଏବଂ ତାହା ଷ୍ଟ୍ରେଚେବୁଲ୍ ହୋଇକି ଇ ଯେତେ ପିନ୍ଧିଲେ ମଧ୍ୟ ଫାଟିବାର ନା ନେଉନି ଏବଂ ବହୁତ ଭଲ ବ୍ରାଣ୍ଡ ସେ କମ୍ ଦାମ୍ରେ ପାଇ ମୁଁ ବହୁତ ଖୁସି ହୋଇଛି ଯାହାକି ଏହାର ଅ ନେଚୁରାଲ୍ ଦାମ୍ ଅତିରୁ ଇତି ହେଲେ ହଜାରେ ଟଙ୍କା ପଡ଼ିବ କିନ୍ତୁ ମୁଁ ସେଇ ଦୋକାନରୁ ଆଣିଛି କେବଲ ଦୁଇଶହ ଟଙ୍କାରେ ଯାହାଦ୍ୱାରା ମୁଁ ଅତିକ ଅତିରୁ ଇତି ଲାଭ ପାଇପାରିଛିି ତାହା ଏକ ଭଲ ବ୍ରାଣ୍ଡ ଅଟେ ଯାହାଦ୍ୱାରା ମୁଁ ପିନ୍ଧି ଏକ ଖୁସି ଅନୁଭୂତି କରୁଛି